ମୁଖ୍ୟତଃ ପୁରୀ ଜିଲ୍ଲାରେ ଜଳ ଓ ଜଙ୍ଗଲ ଦୁଇଟି ପ୍ରାକୃତିକ ସମ୍ପଦ ଆଉ ପୁରୀ ଜିଲ୍ଲାଟି ସମୁଦ୍ରକୁ ଲାଗିକି ଅଛି ତ ପ୍ରାକୃତିକ ବିପର୍ଯ୍ୟୟ ହେବାର ବି ଅଧିକା ସମ୍ଭବ ଥାଏ ତେଣୁ ଜଙ୍ଗଲ ସମ୍ପଦ ମୁଖ୍ୟତଃ ତ ଏହାକୁ ବଞ୍ଚେଇଥାଏ ତେଣୁ ଜଙ୍ଗଲ ସମ୍ପତ୍ତିକୁ ଏଠି କ୍ଷୟ କ୍ରମାନ୍ୱିତ ଭାବରେ କ୍ଷୟ ହେବାରେ ଲାଗିଛି ତେଣୁ ଏହାକୁ ରକ୍ଷା କରିବା ନିହାତି ଆବଶ୍ୟକ ଓ ପରିବେଶ ଆହ୍ୱାନ କହିଲେ ସେଇ ଜଙ୍ଗଲ ସମ୍ପଦ ପାଇଁ ଆଉ ପ୍ରଦୂଷଣ ପ୍ରଦୂଷିତ ଜନିତ କହିବାକୁ ଗଲେ ଆଁ ପୁରୀରେ ଏବେ ଆ ବର୍ତ୍ତମାନ ଭାବେ ନିର୍ମାଣ ସମ୍ବନ୍ଧୀୟ ପ୍ରଦୂଷଣ କହିବାକୁ ଗଲେ ରାସ୍ତା କାମ ଚାଲିଛି ଯାହାଫଳରେକି ପ୍ରଦୂଷଣ ବହୁତ ମାତ୍ରାରେ ଖେଳିଯାଉଛି ବିଶେଷକରି ନିମାପଡ଼ା ଅଞ୍ଚଳରେ ପ୍ରଦୂଷଣ ବହୁତ ଜୋରରେ ହେଉଛି ଯେହେତୁ ଏବେ ସେଠିକାର ରାସ୍ତାକୁ ଚଉଡ଼ା କରାଯାଉଛି ଓ ରାସ୍ତାକାମ କରାଯାଉଛି